ଆମ ଗାଁରେ ତେଜରାତି ଦୋକାନ ସଉଦା ଦୋକାନ ଅଛି ସେଠାରେ ସବୁପ୍ରକାର ଜିନିଷ ମିଳେ ଯେପରିକି ଆଳୁ ପିଆଜ ଅଦା ରସୁଣ ପାଖରୁ ଆରମ୍ଭ କରି ସାବୁନୁ ନଡ଼ିଆ ତେଲ ପତ୍ର ଦୁନା ପାଖରୁ ଆରମ୍ଭ କରି ପିଲାମାନଙ୍କର ସିମେଇଁ ମ୍ୟାଗି ଚାଓମିନ୍ ଏହିପରି ଡାଲି ଚାଉଳ ଚିନି ଲୁଣ ଏପରି ସବୁ ଜିନଷ ଦୋକାନରୁ ମିଳୁଛି ଆଗରୁ ବାହାରକୁ କିଛି ଜିନଷ ଗାଁରୁ ଦୋକାନରୁ ମିଳୁଥିଲା ଆଉ କିଛି ଜିନିଷ ବାହାରକୁ ଆଣିବାକୁ ଯିବାକୁ ହେଉଥିଲା ଆଉ ବର୍ତ୍ତମାନ ସେ ସବୁ ହେବାକୁ ହେଉନାହିଁ ଆମ ପାଖରେ ଯେତେବେଳେ ପଇସା ଥାଏ ଆମେ ଦୋକାନରୁ ଆଣୁ ଯେତେବେଳେ ପଇସାପତ୍ର ନ ଥାଏ ଆମେ ତାଙ୍କ ପାଖରୁ ଧାର ହିସାବରେ ଆଣି କାମ ଚଳଉ ପୁଣି ପଇସା ହେଲେ ତାହା ଦୋକାନୀକି ଧାରକୁ ଶୁଜିଦେଉ ଦୋକାନରେ ବିଭିନ୍ନ ପ୍ରକାର ଡାଲି ମଟର ସୋୟାବିନ୍ ବଡ଼ି ପାମ୍ପଡ଼ ସିମେଇଁ ନଳୀ ଏପରି ସବୁ ଜିନିଷ ଦୋକାନରେ ମିଳୁଛି ଯାହାକି ଆମକୁ ବାହାରକୁ ଯିବାକୁ ପଡ଼ୁନାହିଁ ସବୁ ଜିନିଷ ଆମକୁ ମିଳୁଛିଆଉ ବାହାରକୁ ଯିବାକୁ ମିଳୁନାହିଁ ଆଗରୁ ଅଧେ ଜିନିଷ ମିଳୁଥିଲା ଆଉ ଅଧେ ଜିନିଷ ମିଳୁନଥିଲା ଯାହାକି ବାହାରକୁ ବାହାର ଦୋକାନକୁ ଆଣିବାକୁ ପଡ଼ୁଥିଲା